ହ୍ୟାଲୋ ସାର୍ ମୋ ନାମ ବିଶ୍ଵଜିତ ନାୟକ ମୁଁ ଏଥିପାଇଁ ପଚାରୁଛି ଯେ ମୁଁ ବର୍ତ୍ତମାନ ବିଟେକ୍ ଇନ୍ ଞ୍ଜିନିୟରିଂରେ ମୋ ପାଠପଢ଼ା ସରିଲା ବର୍ତ୍ତମାନ ମୋ ପରିବାର ଏବଂ ମୋ ବର୍ତ୍ତମାନ ମୋ ପରିବାର ପରାମର୍ଶ କରଛନ୍ତି ଯେ ମୁଁ ଦେଶ ବାହାରେ ଯାଇକିରି ମୋ ପାଠପଢ଼ା ଆଗକୁ କଣ୍ଟିନ୍ୟୁ କରିବି ଏବଂ ମୋର ବି ଡିସିଜନ୍ କି ମୁଁ ଆଗକୁ ଯାଇକିରି ବାହାରେ ଏମ୍ଟେକ୍ ଏମ୍ଟେକ୍ ଇନ୍ ଇଞ୍ଜିନିୟରିଂ କରିବି ସେଥିପାଇଁ ମୋତେ ବାହାରେ ଯିବାକୁ ମୋ ପାସ୍ପୋର୍ଟ୍ ଏବଂ ଭିସା ଦରକାର ସୋ ପାସ୍ପୋର୍ଟ୍ ଏବଂ ଭିସା ବନାଇବାକୁ କେଉଁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ ଏବଂ କେତେ ଟଙ୍କା ଖର୍ଚ୍ଚ ହେବ ଏବଂ ମୁଁ କେଉଁଠି ଯାଇକିରି ବନାଇବି ଆପଣ ମୋତେ ଜଣାଇଲେ ମୋ ବହୁତ ସାହାଯ୍ୟ ହେବ ଏବଂ ଆପଣଙ୍କ ପାଖରେ ମୁଁ ସେ ପାସ୍ପୋର୍ଟ୍ ଏବଂ ଭିସା ତିଆରି କରିପାରିବି ଏବଂ ମୋ ପାସ୍ପୋର୍ଟ୍ ଭିଜା ତିଆରି କଲେ ମୁଁ ତିଆରି କଲେ କେତେ ମାସ ଭିତରେ ଆସିବ କାହିଁକିନା ମୁଁ ମୁଁ ଚାହୁଁଛିକି ଆସନ୍ତା ଦୁଇ ମାସ ଦୁଇ ମାସ ଭିତରେ ମୋ ବାହାରକୁ ଯାଇକି ମୋ ପାଠପଢ଼ା ଆଗକୁ ମୁଁ କରିବି ନ ଯଦି ଦୁଇ ମାସ ଭିତରେ ନହେଲେ ମୋର ମୋର ନିଜର କ୍ଷତି ପାଠପଢ଼ା ମୁଁ ମଝି ଦୁଇ ମାସ ପରେ ଗଲେ ମୋ ପାଠପଢ଼ା ଉପରେ କ୍ଷତି ହେବ ବହୁତ କିଛି ମୁଁ ମୋ ପାଠ ପଢ଼ାରେ ମୁଁ କଭର୍ କରିପାରିବି ନାହିଁ ତେଣୁ ଆପଣ ଯେତେ ଶୀଘ୍ର ହୋଇପାରିବେ ମୋ ଭିଜା ପାସ୍ପୋର୍ଟ୍ ତିଆରି କଲେ ମୋ ବହୁତ ମୋର ବହୁତ ସାହାଯ୍ୟ ହେବ ତ ମୋ ପାସ୍ପୋର୍ଟ୍ ବନାଇବା ପାଇଁ ମୋ ଯୋଗ୍ୟତା କ'ଣ ଆବଶ୍ୟକତା ଏବଂ ବି ଭିଜା ପାସ୍ପୋର୍ଟ୍ ଥରେ ତିଆରି ହୋଇସାରିଲା ପରେ ତାହାକୁ କେତେ ବର୍ଷ ପରେ ପୁଣି ଥରେ ରିିନ୍ୟୁ କରିବାକୁ ପଡ଼ିବ କାହିଁକିନା ମୁଁ ବର୍ତ୍ତମାନ ମୋ ବାହାରେ ଚାରି ବର୍ଷର ମୋ ପାଠପଢ଼ା ଚାଲିବ ସେ ମଝିରେ ଯଦି ମୋ ଭିଜା ପାସ୍ପୋର୍ଟ୍ ଏକ୍ସପାୟାର୍ ହେବ ହେଲେ ମୁଁ ତାକୁ ରିନ୍ୟୁ କେମିତି କରିବି ମୁଁ ପୁଣି ଆପଣଙ୍କ ପାଖ ମୁଁ ପୁଣି ଆପଣଙ୍କ ପାଖରେ ଆସିକି ତିଆରି କରିବି ନା ମୁଁ ଯେଉଁଠି ଥିବି ମୋ ଅବସ୍ଥିତ ଜାଗା ଯେଉଁଠି ତା ଆଖ ପାଖ ସେଣ୍ଟର୍ ଯାଇକି ତିଆରି ପୁଣି ଥରେ ରିନ୍ୟୁ କରିପାରିବି କହା ଯଦି ଆପଣ ଏବେ ଯେତେ ଶୀଘ୍ର ବନେଇ ପାରିବେ ମୁଁ ମୋର ସେତିକି ଉପକାର ହେବ ମୋ ପରିବାର ବି ଚାହୁଁଛନ୍ତି ମୁଁ ଆଗକୁ ଯାଇକରି ଜଲ୍ଦି ମୁଁ ପାଠପଢ଼ା ମୋର ସାରିବି ମୋ ପାଠ ପଢ଼ା ସରିଲେ ମୋର ଆଗକୁ ଆହୁରି କିଛି ପ୍ଲାନ୍ ଅଛି ପ୍ଲାନ୍ ଅଛି ସେହି ହିସାବରେ ମୁଁ ବର୍ତ୍ତମାନ ଚାହୁଁଛି ଦୁଇ ମାସ ଭିତରେ ବାହାରକୁ ଯିବି କାରଣ ମୋ ଏମ୍ଟେକ୍ ମୁଁ ଆଗକୁ କରିବି ଏମ୍ଟେକ୍ ଟିକେ ଆମ ମୋ ଭବିଷ୍ୟତରେ ବହୁତ କାମ କରିବ ସେଥିପାଇଁ ଆପଣ ମୋ ଭିଜା ପାସ୍ପୋର୍ଟ୍ ଜଲ୍ଦି ଟିକିଏ ତିଆରି କରିଦେବେ ମୁଁ ମୋ ଆବଶ୍ୟକତା ଡକ୍ୟୁମେଣ୍ଟ୍ ଏବଂ ମୋ କ୍ଵାଲିଫିକେସନ୍ ମୁଁ ଆପଣଙ୍କ ଆପଣଙ୍କ ନିକଟସ୍ଥ ପାଖକୁ ଯାଇକିରି ମୁଁ ସବୁ ଜମା କରିଦେବି ଦୁଇ ମାସ ଭିତରେ